ହଁ ମୁଁ ଟ୍ରେନ୍ ଦେଖିଛି ଏବଂ ବସିଛି ମଧ୍ୟ ତାର ସିଟ୍ ଗୁଡ଼ିକ ବହୁତ ଲମ୍ବା ରହିଥାଏ ଯେମିତିକି ତିନି ଜଣରୁ ଚାରିଜଣ ଗୋଟିଏ ସିଟ୍ରେ ବସିପାରିବେ ବର୍ତ୍ତମାନର ଟ୍ରେନ୍ ଗୁଡ଼ିକ ଇଲେକ୍ଟ୍ରିକ୍ ଦ୍ୱାରା ଚାଲୁ ରହିଛି କିନ୍ତୁ ପୁରୁଣା କାଳରେ ତାହା କୋଇଲା ଦ୍ୱାରା ଗତି କରୁଥିଲା ଶବ୍ଦ ପ୍ରଦୂଷଣ କମିଯାଇଛି ଚକ ସବୁ ଲୁହା ନିର୍ମିତ ହୋଇଥାଏ ଏହା ବିଶାଳାକାର ବଡ଼ ଓ ଓଜନ ଥାଏ ଟ୍ରାକ୍ ଯେଉଁଆଡ଼େ ପଡ଼ିଥାଏ ସେହିଆଡ଼େ ଟ୍ରେନ୍ ଗତି କରିଥାଏ ମୁଁ ଆମ ସୁନାଖେଳା ଠାରୁ ପୁରୀ ଭୁବନେଶ୍ୱର ଭଦ୍ରକ ଅନେକ ଜାଗାକୁ ଯାଇଛି